ହଁ ସ୍ଵାସ୍ଥ୍ୟ ସେବା ପ୍ରଦାନ କରୁଥିବା ସରକାରଙ୍କ ପଦକ୍ଷେପ ଏବଂ ଯୋଜନା ମୁଁ ଜାଣିଛି ମୁଁ ମଧ୍ୟ ଏହି ସେବାଗୁଡ଼ିକରୁ ଲାଭ ଉଠାଇଛି ଏହି ସେବାଗୁଡ଼ିକ ଗ୍ରାମ ଅଞ୍ଚଳରେ ଥିବା ଗରିବ ଲୋକମାନଙ୍କୁ ଦିଆଯାଏ ସେମାନେ ଏହାର ଫାଇଦା ଉଠାଇଥାନ୍ତି ଏହାକୁ ଆବେଦନ କରିବାର ଥିଲେ ଆମକୁ ଜନସେବା କେନ୍ଦ୍ରକୁ ଯିବାକୁ ପଡ଼େ ଏବଂ ଆବେଦନ ଆଗରୁ କରୁ ଏହାଦ୍ଵାରା ଯଦି କୌଣସି ଲୋକ ରୋଗରେ ପଡ଼ିଛନ୍ତି ତାଙ୍କର ପଇସା କମ୍ ଖର୍ଚ୍ଚ ହୁଏ ଏବଂ ଏହା ଗ୍ରାମାଞ୍ଚଳ ପାଇଁ ବହୁତ ଲାଭଦାୟକ ହୁଏ